ହଁ ପର୍ଯ୍ୟଟକ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପସନ୍ଦ ପସନ୍ଦ ହେଉଛି ମୋତେ ବହୁତ ଭଲ ଲାଗୁଛି କାରଣ ତାଙ୍କ ତାଙ୍କର କଥାବାର୍ତ୍ତା ସେମାନେ କେମିତି କଥା ହୁଅନ୍ତି ଆମେ କେମିତି କଥା ହେଉଛୁ ଆମେ ଜାଣିବା ପାଇଁ ତାଙ୍କ ସହିତ କଥା ମିଳାମିଶା କରିବାକୁ ବହୁତ ଇଚ୍ଛା ହେଉଛି ତାଙ୍କର ଧର୍ମ କେମିତି ତାଙ୍କର ରୀତି ତାଙ୍କର ରୀତି ରିବାଜ କେମିତି ସେମାନେ କେମିତି କାମ କେମିତି କି କରୁଛି ତାଙ୍କ ସବୁକିଛି ବିଷୟରେ ଜାଣିବାକୁ ବହୁତ ଇଚ୍ଛା ହେଉଛି ତାଙ୍କର କି ତାଙ୍କ କି କି ଭଲଲାଗେ କେଉଁ ଜିନିଷ ଭଲ ଲାଗୁଛି କେଉଁ ଜିନିଷ ଭଲ ଲାଗୁନି ସେଇ ସେଇ କଥାବାର୍ତ୍ତା ମୋତେ ବି ଭଲ ଲାଗୁଛି ସେମାନଙ୍କର କଥା ତାଙ୍କ ବ୍ୟବହାର ସବୁକିଛି ଜାଣିଲା ପରେ ସମସ୍ତଙ୍କୁ ବି ଭଲ ଲାଗିବ ମୋତେ ବି ଭଲ ଲାଗୁଛି ତାଙ୍କର ନୂଆ ତାଙ୍କର ନୂଆ ନୂଆ ଜୀବନର ନୂଆ ନୀତି ରିବାଜ ସବୁକିଛି କହିଲା ପରେ ସବୁକିଛି ନୂଆ ଜାଣିଲା ପରେ ମୋତେ ବି ଭଲ ଲାଗୁଛି